ହ୍ୟାଲୋ

ନମସ୍କାର କିଏ କହୁଛନ୍ତି ହଁ କୁହନ୍ତୁ ହଁ ହଁ ମ୍ୟାଡ଼ାମ୍ କୁହନ୍ତୁ ଆପଣ କ'ଣ ଡକ୍ଟର କି ହଁ ମୋର ଦେହ ଟିକେ ଖରାପ ଅଛି ମୋର ମୁଁ ଆପୋଲୋ ହସ୍ପିଟାଲରେ ଜଏନ୍ ହେଇଛି ଆଉ ମେଡ଼ିସିନ୍ ଖାଇଲେ ହେଲେ ମଧ୍ୟ ଠିକ୍ ଲାଗୁନି ଆଉ ଗୋଡ଼ ହାତ କାଟୁଛି ଅଣ୍ଟା ପେନ୍ ହେଉଛି ଆଉ ମେଡ଼ିସିନ୍ ଖାଉଛି ବେଡ଼ ଚାର୍ଜ ମଧ୍ୟ ବହୁତ ନେଉଛି କ'ଣ କରିବା ଏମିତି ଇଏ ହେଇକିରି କ୍ଲିନ୍ ଅଛି ମେଡ଼ିସିନ୍ ପତ୍ର ଖାଉଛି ମେଡ଼ିକାଲ୍ ମଧ୍ୟ କ୍ଲିନ୍ ଅଛି ସବୁ ଭଲ ଅଛି ମେଡ଼ିସିନ୍ ମଧ୍ୟ ଦେଇ ଥାଉଛନ୍ତି ଆଉ ମଝିରେ ମଝିରେ ମଧ୍ୟ ଆସିକିରି ସେମାନେ ରାଉଣ୍ଡରେ ଚେକ୍ଅପ୍ କରୁଛନ୍ତି ଆଉ ହଁ ହଁ ମୁଣ୍ଡ ବିନ୍ଧୁଛି ମୁଣ୍ଡ ବିନ୍ଧୁଛି ଗୋଡ଼ ହାତ ମଧ୍ୟ ପେନ୍ ହେଉଛି ଆଉ ମଝିରେ ମଝିରେ ହଁ ହଁ ହଁ ମଝିରେ ମଝିରେ ମଧ୍ୟ ଏଇ ଯେଉଁ ଆଖି କି ଆଖି ବିନ୍ଧୁଛି ଫେରେ ମୁଣ୍ଡ ଯାକ ହେଲେ ମଧ୍ୟ ବେକ ଯାକ ହେଲେ ମଧ୍ୟ ରକା ରହିଯାଉଛି ଏମିତି ହେଇକିରି ମଝିରେ ମଝିରେ ମଧ୍ୟ ଇଏ ହେଉଛି ଆଉ ହଁ ହଁ ହଁ ହଁ ହଁ ହଁ ହଁ ହଁ ନାଇ ମ୍ୟାଡ଼ାମ୍ ମୋର ତ ଖାଲି ଅଣ୍ଟାର ଏକା ବେଶୀ ପ୍ରୋବଲେମ୍ ଅଣ୍ଟା ପାଇଁ ମୁଁ ଏକା ବହୁତ ଅସୁବିଧା ଭୋଗୁଛି ଅଣ୍ଟାର କଥାଟା ଏକା ଆପଣ ଟିକେ ବୁଝିବେ ଆଉ ହଁ ହଁ ହଁ ହଁ ହଁ ହଁ

ହଁ ହଉ ର